ହ୍ୟାଲୋ

ହଁ ଶ୍ରୀକାନ୍ତ ସାହୁଙ୍କର ପ୍ୟାରେଣ୍ଟସ୍ କହୁଥିଲେ କି ହଁ ଆଜ୍ଞା ମୁଁ ତାଙ୍କ ସ୍କୁଲର ଟିଚର୍ କହୁଥିଲି ହଁ ଆପଣଙ୍କର ଯେଉଁ ଶ୍ରୀକାନ୍ତ ସାହୁ ଯେଉଁ ଅଛି ତାଙ୍କୁ ଟିକେ ଜର ହେଇଯାଇଛି ତ ଆପଣ ଟିକେ ଆସିକି ସ୍କୁଲରୁ ନେଇଯାଇଥିଲେ ଭଲ ହେଇଥାନ୍ତା ଗୋଟେ ଘଣ୍ଟାଟେ ହେବ ତାଙ୍କୁ ଜର ହେଇଯାଇଛି

ଜର ହେଇଛି ଆଜ୍ଞା ଆପଣଙ୍କ ପିଲାଙ୍କୁ ଜର ହେଇଛି ସେ କିଛି ପଢ଼ିପାରୁନି ତା'କୁ ମୁଁ ନେଇକି ମୋ ରୁମରେ ବସେଇଛି ଆପଣ ଆସିକି ଟିକେ ନେଇଯାଆନ୍ତୁ ନାଇଁ ନାଇଁ ନାଇଁ ମେଡ଼ିସିନ୍ କିଛି ଦିଆ ହେଇନି ପାଣି ଟିକେ ଦେଇଛି ସିଏ ବସିଛି ଏ ରୁମରେ ଆପଣ ଟିକେ ଆସିକି ନେଇଥିଲେ ଭଲ ହେଇଥାନ୍ତା ଘଣ୍ଟାଟେ ହେବ ଜର ହେଇଗଲାଣି ତ ହଁ ନାଇଁ ନାଇଁ ମୁଁ ମୋ ଦ୍ୱାରା ଯେତିକି ଚିକିତ୍ସା ହେଇପାରିବ ମୁଁ କରୁଛି ଆପଣ ଟିକେ ଯଥା ଶୀଘ୍ର ଆସିକି ନେଇଥିଲେ ଭଲ ହେଇଥାନ୍ତା ଆପଣଙ୍କର କିଏ ପରିଚୟ ଲୋକ ନାହାଁନ୍ତି କି ଆଜ୍ଞା ଟିକେ ଆସିକି ନେଇପାରିବେ ସ୍କୁଲକୁ ଆମ ସ୍କୁଲରେ ତ ସେମିତି କେହି ନାହାଁନ୍ତି ଯିଏ ନେଇ ଛାଡ଼ି ପାରିବେ ଆପଣଙ୍କର ଚିହ୍ନାପରିଚ ଯଦି କିଏ ଥାଆନ୍ତା ମାନେ ଟିକେ ଭଲ ସୁବିଧା ହେଇଥାନ୍ତା ଆଜ୍ଞା ଏଇଠୁ ସ୍କୁଲରୁ ମେଡ଼ିକାଲ୍ ନେବା ପାଇଁ ତ ସେମିତି ବ୍ୟବସ୍ଥା ନାହିଁ ଆମ ପାଖରେ ଆମ ଦ୍ୱାରା ଯେତିକି ହେବା କଥା ଆମେ ସେତିକି କରିଲୁଣି ଆପଣ ଟିକେ ଆସିକି ନେଇଥିଲେ ଭଲ ହେଇଥାନ୍ତା ନହେଲେ ଆପଣଙ୍କର କେହି ଯଦି ଅଛନ୍ତି ପରିବାର ଲୋକ ତାଙ୍କୁ ମଧ୍ୟ ପଠାଇପାରିବେ ନର୍ମାଲ୍ ଏମିତି ଥଣ୍ଡା ଜର ହେଇଛି ବୋଧେ ଆଜ୍ଞା ଥଣ୍ଡାରେ ବୁଲାବୁଲି କରୁଥିଲେ କି ବେଶି ନାଇଁ ନାଇଁ ବାନ୍ତି କିଛି କରିନାହାଁନ୍ତି ଥଣ୍ଡା ଜର ଟିକେ ହେଇଛି ତ ସେ ଟିକେ ମୁହଁ ପଡ଼ିଯାଇଥିଲେ କ୍ଲାସରୁମରେ ତାଙ୍କୁ ମୁଁ ଆଣିକି ମୋ କ୍ଲାସରେ ରଖିଛି ମୋ ରୁମରେ କ'ଣ ହେଇଥିବ ଆଜ୍ଞା ଥଣ୍ଡା ଜର ହେଲା ଭଳିଆ ତ ଲାଗୁଛି ବର୍ଷା ଫର୍ଷାରେ ବେଶି ବୁଲାବୁଲି କରୁଥିଲେ କି ହଁ ସେଥିପାଇଁ ବୋଧେ ଥଣ୍ଡା ଜର ହେଇଛି ମୁଁ ମୋ ଦ୍ୱାରା ଯେତିକି ଚିକିତ୍ସା କରିବା କଥା ମୁଁ ସେତିକି କରିଦେଇଛି ଆଜ୍ଞା ଆପଣ ଯଦି ଆପଣଙ୍କ ପରିବାର ଲୋକ କି ଆପଣ ଯଦି ଆସିକି ଟିକେ ନେଇଯାଇଥାନ୍ତେ ତାହେଲେ ଟ୍ରିଟମେଣ୍ଟଟା ଜଲଦି ହେଇଥାନ୍ତା ଘଣ୍ଟେ ହେବ ତ ହେଇଛି ଜରଟା ବୁଝିଲେ ନା ଆପଣ ଟିକେ କେମିତି ଟିକେ ଆସିଥାନ୍ତେ ଯଦି ଭଲ ହେଇଥାନ୍ତା ହଉ ଠିକ୍ ଅଛି ମୁଁ ବୁଝୁଛି ଆଜ୍ଞା ମୋ ପିଅନ ଯିଏ ଅଛନ୍ତି ତାଙ୍କୁ ମୁଁ କହୁଛି ଯଦି ହେବମାନେ ତାଙ୍କୁ ମେଡ଼ିକାଲରେ ପହଞ୍ଚାଇ ଦେବି ଅଥବା ଆପଣଙ୍କ ଘରକୁ ପହଞ୍ଚାଇ ଦେଉଛି ଠିକ୍ ଅଛି ଆଜ୍ଞା ଠିକ୍ ଅଛି ରହିଲି ଆଜ୍ଞା ହଁ